ମଁ ପରିଦର୍ଶନ କରୁଥିବା ସବୁଠୁ ଆକର୍ଷଣୀୟ ସ୍ଥାନ ହେଉଛି ପୁରୀ ସେଠାରେ ଜଗନ୍ନାଥ ମହାପ୍ରଭୁଙ୍କର ଦର୍ଶନ କରିବା ହଜାର ହଜାର ଲୋକ ଭିଡ଼ ହୋଇଥାନ୍ତି ଆଉ ସେଇଟା ଏକ ରଥଯାତ୍ରା ବହୁତ ପ୍ରସିଦ୍ଧ ଅଟେ ପୁରୀ ରଥଯାତ୍ରା ଦେଖିବା ପାଇଁ ବହୁତ ଲୋକ ଲୋକ ଯାଆନ୍ତି ସେଥିପାଇଁ ବହୁତ ପ୍ରସିଦ୍ଧ ଏବଂ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଅନେକ ଲୋକ ହଜାର ହଜାର ଲୋକ ଭିଡ଼ ହୋଇଥାନ୍ତି